ହେଲୋ ହଁ ଆଜ୍ଞା ତୁମ ସମ୍ୱଲପୁରରେ ରୁମ୍ ଭଡ଼ା ଅଛି କି ଓ ହୋ କେତେ ଲାଖେ ଭଡ଼ା ପନ୍ଦର ଶହ କେତେଟା ରୁମ୍ ଉଁ ହୁଁ ଯେତେଟା ହେଲେ ମୁଇଁ ଦୁଇଟା ରୁମ୍ ନେବି ଆଉ ସବୁ ସୁବିଧା ଅଛି ଘରେ ରୁମ୍ରେ ଉଁ ହୁଁ ତାପରେ ଆମେ କଟକରୁ କଟକରୁ ଆସିଛୁ ହଁ ବୁଲିବା ପାଇଁ ସମଲେଶ୍ୱରୀ ଗାଡ଼ି ଆମେ ତ ଏତିକି ଦୂରିଆରୁ ଗାଡ଼ି ନଉନୁ ଆପଣଙ୍କ ଗାଡ଼ି ଯଦି ଅଛି ଆପଣଙ୍କ ଗାଡ଼ି ଦେବ ବୋଲେ ଆହୁରି ଭଲ ସୁବିଧା ଏକା ଉଁ ହୁଁ ଗାଡ଼ି ଭଡ଼ା କେତେ ଲାଖେ ନେଉଛ

ଆଉ ଆମେ ସମଲେଶ୍ୱରୀ ସମଲେଶ୍ୱରୀକୁ ଗଲେ କେତେ ଟଙ୍କା ନେଉଛ ସମ୍ୱଲପୁରୁରୁ ଉଁ ଘଟ ଗାଁ ଇ ଘଣ୍ଟେଶ୍ୱରୀ ଘଣ୍ଟେଶ୍ୱରୀ ଗଲେ କେତେ ନେଉଛ ଉଁ ହୁଁ ଆଉ ହମା ଦମା ଉଁ ହୁଁ ଆମେ ସବୁ ସମ୍ୱଲପୁରରେ ଯେତିକି ମନ୍ଦିର ଅଛି ସେମାନେ ସବୁ ବୁଲି ଦେଖିବାକୁ ଯାଉଛୁ ବୁଲି କିରି ଏମାନେ ସବୁ ସୁବିଧା ଦେଖି କିରି ଆମେ କୋଉ ଦିନ କାଲି ଯିବୁ ତିନି ବଜା ନେକେ ତିନିଟାରେ ଯିବୁ କ'ଣ କହିଲେ ଆଜ୍ଞା ହଉ ହଉ ତିନିଟା ତିନିଟା ହଁ ଆମେ ସକାଳୁ ଯାଉ ରାତି ରାତିରୁ ଯାଉଛୁ ଆମେ ସକାଳୁ ପହଞ୍ଚି କିରି ଠିକ୍ ଆମେ ତିନିଟାରେ ପହଞ୍ଚିବୁ ତୁମ ଘରକୁ ହଉ ହଉ ଠିକ୍ ଅଛି ଆଜ୍ଞା ହଉ ରଖୁଛି